ମୁଁ ଚାଁହୁଛିକି ଖବର କାଗଜ କିମ୍ବା ରେଡ଼ିଓରେ ଗୃହିଣୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ହେଉ କାରଣ କାରଣ ସ୍ତ୍ରୀ ଲୋକମାନେ ଅଧିକାଂଶ ସମୟ ଘରେ ରହୁଛନ୍ତି ଏବଂ ଖବର କାଗଜ ପଢ଼ିବା ଦ୍ୱାରା ଗୋଟିଏ ନାରୀ କେମିତି କାର୍ଯ୍ୟ କରୁଛି ସେ ଦେଖି ସେ ନିଜକୁ ମଧ୍ୟ ସେଭଳି କରିବାକୁ ଚେଷ୍ଟା କରିବେ ଗୋଟିଏ ନାରୀଠୁ ଦେଖି ସେ ଅନ୍ୟ ସମୟରେ କିଛି ଅନ୍ୟ କାର୍ଯ୍ୟ କରିପାରିବେ ଯାହାଦ୍ୱାରା ଖବର କାଗଜ ଦେଖି ସେ ନିଜ ପିଲାମାନଙ୍କୁ ମଧ୍ୟ ସେମିତି ହେବା ପାଇଁ ପ୍ରୋତ୍ସାହନ ଦେବେ ଘରୋଇ କାର୍ଯ୍ୟରେ କେତେ ଗୁଡ଼ିଏ ଘରୋଇ କାର୍ଯ୍ୟ ଅଛି ଯାହାଦ୍ୱାରା ସ୍ତ୍ରୀଲୋକମାନେ ଖବର କାଗଜ କିମ୍ବା ରେଡ଼ିଓରେ ଶୁଣି ସେଗୁଡ଼ିକ କରିପାରିବେ ସିଲେଇ ଠାରୁ ଆରମ୍ଭ କରି ଘରେ ଘରୋଇ କପଡ଼ା ଗୁଡ଼ିକ ମଧ୍ୟ ତିଆରି କରିଥାନ୍ତି ଖବର କାଗଜରେ ସେହିଭଳି ଖବର କାଗଜରେ ସେହିଭଳି କିଛି ଦୃଶ୍ୟ ଦେଖିଲେ ସେମାନଙ୍କର ଆକର୍ଷଣ ବଳ ସେମିତି କାର୍ଯ୍ୟ କରିବା ପାଇଁ ଆକର୍ଷିତ ବଳ ସେଗୁଡ଼ିକ ପ୍ରତି ହେବ ଯାହାଦ୍ୱାରା ଅଧିକ ପରିମାଣରେ ଘରୋଇ କାର୍ଯ୍ୟ ଜନିତ ଜିନିଷ ଅଧିକାଂଶ ବିକ୍ରି ହୋଇପାରିବ